ବର୍ଷର ସବୁ ଋତୁ ମୋତେ ଭଲ ଲାଗ୍ସି ସେଥିରି ଭିତିରୁ ହେଉଛି ଖରା ଖରା ଚାରି ଆଡ଼ ସଫା ହୋଇଥିସି ଖରା ଋତୁରେ ତ ସେହି ଟାଇମରେ ମୋତେ ବହୁତ ଭଲ ଲାଗ୍ସି ଖରା ଦିନେ ଆମେ ଯେତେ ଗାଧୋଇଲେ ବି ଆମକୁ ଥଣ୍ଡା ନାଇଁ ଧରେ ଖରା ଦିନେ ଆମେ ଦୁଇ ଟାଇମ ଗାସୁଁ ସଖାଳୁ ସାନ୍ଧ୍ୟରେ ଦୁହି ଟାଇମରେ ଗାଧ୍ସୁଁ ଖରା ଦିନେ ଆମେ ପଖାଲ୍ ସାଙ୍ଗରେ ବିଭିନ୍ନ ପ୍ରକାର ଭଜା ଖାଇଥିସୁଁ ଯେନ୍ଟାକି ଭଲ୍ ଲାଗ୍ସି ଦହି ପଖାଲ୍ ଖାଇସୁଁ ଖରା ଦିନେ ଆମେ ଛୁଟି ହେଲେ ସ୍କୁଲର ଛୁଟି ହୋଇଗଲେ ଆମେ ଆମର୍ ମାମୁଁ ଘର୍କେ ଯାଇସୁଁ ସେନେ ମାମୁଁଙ୍କର୍ ସାଙ୍ଗରେ ସବୁ ଜାଗା ବୁଲିଯାଇସୁଁ ସେଥିଲାଗି ମୋତେ ଖରା ଭଲ ଲାଗ୍ସି ବର୍ଷା ମୋତେ ଏଥିଲାଗି ଭଲ୍ ଲାଗ୍ସି ଯେ ଖରା ଦିନେ ଯେନେ ଏତେ ତତିକିରି ଥିସିଆର୍ ବର୍ଷା ପଡ଼୍ଲେ ସେହିଟା ବହୁତ ଭଲ୍ ଲାଗ୍ସି ଆର ବର୍ଷାର ଲାଗି ବୋଲିନ ଆମର୍ ଧାନ ହେସି ସବୁ ସବୁଆଡ଼ ଆମର୍ ସବୁଜ ଦିଶି ସେଥିଲାଗି ମୋତେ ବର୍ଷା ଋତୁ ଭଲ ଲାଗ୍ସି ଶୀତ ଏଥିଲାଗି ମୋତେ ଭଲ ଲାଗ୍ସି ଯେ କାହା କାକର ଆର୍ କୁହୁଡ଼ି ସବୁ ପଡ଼ିଥିସି ଆର୍ କାକରରେ ଯଦି ଚାଲିବ ସଖାଳୁ ସଖାଳୁ ଉଠିକିରି ବୋଇଲେ ତ ଆମର୍ ବିପି ଟିକେ କଣ୍ଟ୍ରୋଲ ହେସି ସେଥିଲାଗି ମୋତେ ଶୀତ ଋତୁଟା ଭଲ୍ ଲାଗ୍ସି ଆହୁରି ଏଥିଲାଗି ବି ଭଲ ଲାଗ୍ସି ଯେ ଶୀତ ଋତୁ ଯେତେବେଳେ ଥଣ୍ଡା ଲାଗୁଥିସି ସେହି ଟାଇମରେ ଉଠିକିରି ଆମେ ଖରା ତାପ୍ସୁଁ ନହେଲେ ତ ଯଦି ସଖାଳ ଟାଇମ ଆମର୍ ଖାଇବାର ହେଲା ଆମେ ସବୁ ସେ ଖରା ଯେନେ ପାଉଥିବା ସେନ୍କେ ଯାଇକିରି ବସିକିରି ସେନେ ଆମେ ଜଳଖିଆ ଖାଇଥିସୁଁ ଆର୍ ଖରା ଦିନେ ଖରା ଦିନେର ଖରା ଦିନେ ଯେନ୍ ଯେନ୍ ଫଳମାନେ ମିଲିଶି ସେ ଫଳମାନେ ଆମେ ଖାଇସୁଁ ଖଜୁରୀ ଜାମ୍ବୁ ଆମ୍ବ ଏହିଟା ହେଉଛେ ଖରା ଦିନେ ଫଳ ଏହିଟାକି ଆମେ ବହୁତ ଶୋଉକିରେ ଖାଇସୁଁ ବର୍ଷା ଦିନେ ବି ହେନ୍ତା ବହୁତ ଫଳ ମିଲିସି ଶୀତ ଦିନେ ବି ମିଲିସି ଶୀତ ଦିନେ ତ ପନିପରିବା ରେଟ ବହୁତ କମିଯାଇସି ଯେନଥିର୍ ଲାଗି ଆମେ ସମସ୍ତେ ମିଶିକିରି ଭଲ୍ ଭଲ୍ ଜିନିଷ ତିଆରି କରିକିରି ଖାଇ ପାରସୁଁ ଆର୍ ବର୍ଷା ଦିନେ ଆମେ ଯେତେବେଳେ ବର୍ଷା ପଡ଼ୁ ଚାହା ସାଙ୍ଗରେ ଘରେ ପକୁଡ଼ି ଛାନିକିରି ଖାଇଲା ବେଲ୍କେ ବହୁତ ଭଲ୍ ଲାଗ୍ସି ଶୀତ ଦିନେ ଯେତେବେଳେ ନିଆଁ ତାପୁ ଥୁସନ୍ ସିଉଟର କି ସାଲ ଉଢ଼ାଇକିରି ସେ ଜାଗାରେ ବି ମୋତେ ବହୁତ ଭଲ୍ ଲାଗ୍ସି ସେ ଜିନିଷ ଉଢ଼ାକିରି ବସ୍ବାର ଲାଗି